ଅନ୍ଧବିଶ୍ୱାସ ଯାହାକି ଆମ ଇଏରେ ଥାଏ ଯେ ସ୍ୱାମୀ ମରିଗଲେ ସ୍ତ୍ରୀଙ୍କି ହଳଦୀ ମାରି ଦିଆଯିବ କ'ଣ ପାଇଁ ହଳଦୀ କଲର୍ ନହେଲେ ସିନ୍ଦୁର ମଣିଷ ରକ୍ତ ଦିଆଯିବ ଏମିତି ସବୁ ଅଛି ଯେଉଁ ଜର ହେଲେ ଥରୁ ଥିଲେ ତାଙ୍କୁ ଭୂତ ଲାଗିଛି କାହିଁକି ସାପ କାମୁଡ଼ିଲେ ଗୁଣିଆ ପାଖକୁ ନେଇ ଯିବାନି ଡାକ୍ତର ମାନେ ଗୁଣିଆ ପାଖକୁ ନେଇଯିବା ଡାକ୍ତର ଦେଖାଇବାନି ଏମିତି ସବୁ ଅନ୍ଧ ବିଶ୍ୱାସ ଆମ ଇଏରୁ ଅଛି ପ୍ରଥା ସବୁ ରଖିଛନ୍ତି ଯାହାକି ଆମକୁ ବହୁତ ଅସୁବିଧା କରୁଛି ଏମିତି ସବୁ ଅସୁବିଧା ସମ୍ମୁଖିନ ହେଲା ପରେ ବି ତ ଲୋକମାନଙ୍କର ସେହି ଅନ୍ଧ ବିଶ୍ୱାସ ଜଣେ ଯାହାକି ସାପ କାମୁଡ଼ିଲେ ଗୁଣିଆ ପାଖକୁ ଯିବେନି ଯିବା ଆଉ ଡାକ୍ତର ଭଲ କରିପାରିବେନି ଆଉ ସେଇ ଡାକ୍ତର ପାଖକୁ ନ ନେଇକି ସେଇ ଗୁଣିଆ ପାଖରେ ଦେଖାଇବେ ଆଉ ଜୀବନ ଦେଇ ଦେବେ ସେହି ସବୁ ଅନ୍ଧ ବିଶ୍ୱାସରେ ଲୋକମାନେ ବଞ୍ଚୁଛନ୍ତି ଏବେ ବି ସେହି ସବୁ ଅନ୍ଧବିଶ୍ୱାସ ନ ନରହିଲେ ଆମେ ଜୀବନଟା ଭଲରେ କଟନ୍ତା ସେମିତି ସବୁ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ପାଇଁ ଭଲ ହୁଅନ୍ତା ଅନ୍ଧବିଶ୍ୱାସ